ସ୍ୱଚ୍ଛଭାରତ ଅଭିଯାନ ଯାହାକି ଦେଶ ସ୍ତରରେ ରାଜ୍ୟ ସ୍ତରରେ ଜିଲ୍ଲା ସ୍ତରରେ ବ୍ଲକ ସ୍ତରରେ ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏବଂ ପ୍ରତିଟି ଘରେ ମଧ୍ୟ ଏହା ଚାଲୁ ରହିଛି କାହିଁକି ନା କେତୋଟି ଜିନିଷ ଦେଖିବାକୁ ଗଲେ ଆମ ଅଞ୍ଚଳରେ ପ୍ରାୟତଃ ବା ଗ୍ରାମାଞ୍ଚଳରେ ଲୋକମାନେ ପ୍ରାୟତଃ ବାହାରକୁ ଶୌଚାଳୟ କରିବାପାଇଁ ଯାଉଥିଲେ କିନ୍ତୁ ବର୍ତ୍ତମାନ ପ୍ରତିଟି ଘରେ ଶୌଚାଳୟ ରହିଛି ଏବଂ ଶୌଚାଳୟକୁ ମଧ୍ୟ ଲୋକମାନେ ବ୍ୟବହାର କରୁଛନ୍ତି ତତ୍ସହିତ ବିଭିନ୍ନ ପ୍ରକାର ପରିବେଶକୁ ମଧ୍ୟ ସଫାସୁତୁରା ରଖୁଛନ୍ତି ଏବଂ ଅଧିକ ମାତ୍ରାରେ ନିଜକୁ ନିଜେ ଯତ୍ନବାନ ମଧ୍ୟ ହେଉଛନ୍ତି ଆଉ ମୁଁ ମଧ୍ୟ ବିଭିନ୍ନ ପ୍ରକାର ସ୍ଵଚ୍ଛତା ଅଭିଯାନରେ ଭାଗ ନେଇଛି ଯାହାକି ପ୍ରତ୍ୟକ ଗାଁମାନଙ୍କରେ ବା ମୁଁ ଯେତେ ଅଞ୍ଚଳରେ ମଧ୍ୟ ବୁଲିଥାଏ ବିଭିନ୍ନ ଲୋକଙ୍କୁ ମାନେ ରକ୍ଷଣାବେକ୍ଷଣା କ୍ଷେତ୍ର ଏବଂ ପରିଷ୍କାର ପରିଚ୍ଛନ୍ନତା କିପରି ରହିବ ଏବଂ ବିଭିନ୍ନ କ୍ଷେତ୍ରରେ ଯାହା ପରିଷ୍କାର ପରିଛନ୍ନତା ରହିବା ଦ୍ୱାରା ଆମର କ'ଣ ଲାଭ ହୋଇଥାଏ ଏବଂ କ'ଣ କ୍ଷତି ହୋଇଥାଏ ଏହା ମଧ୍ୟ ଲୋକଙ୍କୁ ସଚେତନ କରେଇଥାଏ ସଚେତନ କରିବା ଦ୍ୱାରା ଲୋକମାନେ ମଧ୍ୟ ନିଜକୁ ପରିବର୍ତ୍ତନ ହୋଇଛନ୍ତି ଏବଂ ଶେଷରେ ସୁନ୍ଦର ଗାଁ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ସହିତ ସୁନ୍ଦର ଦେଶ ମଧ୍ୟ ଗଢ଼ି ପାରିଛନ୍ତି ଆଜିର ଦିନରେ ସ୍ଵଚ୍ଛ ଭାରତ ଲୋକମାନଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରି କରିଛି ଯେ ଲୋକମାନେ ନିଜର ଯେଉଁ ଅପରିଷ୍କାର ଭାବେ ରହୁଥିଲେ ବା ନିଜ ଗାଁକୁ ସଫା ସୁତୁରା କରି ରହୁନଥିଲେ ଆଜିର ଦିନରେ ପ୍ରତ୍ୟେକ ଗାଁଟି ସୁନ୍ଦର ଏବଂ ଅତ୍ୟାଧିକ କଲରଫୁଲ୍ ମଧ୍ୟ ଲାଗୁଛି